ଆମେ ଆମେମାନେ ସାଙ୍ଗସାଥି ସାଙ୍ଗସାଥିରେ ବୁଲିବାକୁ ଭଲ ଲାଗେ ସାଙ୍ଗସାଥି ସାଙ୍ଗରେ ବୁଲିବାକୁ ଭଲ ଲାଗେ ଓ ସାଙ୍ଗସହ ବୁଲି ଗୋପାଳପୁର ଗୋପାଳପୁର ଘଟଗାଁ ତାରିଣୀ ନନ୍ଦନକାନନ ଆମେ ବୁଲିବା ଆଉ ବାଟରେ ମିଲସି ଟିଫିନ କରୁ ଟିଫିନରେ ବରା ଗୁଗୁନି ବରା ବରା ଆଳୁଚପ୍ ପୁରୀ ଉପମା ପୁରୀ ଉପମା ଖାଇଥାଉ ଓ ନନ୍ଦନକାନନ ଯାଇ ଅନେକ ପଶୁପକ୍ଷୀ ଦେଖିଥାଉ ଅନେକ ପଶୁପକ୍ଷୀ ଦେଖିଥାଉ ଓ ଗୋପାଳପୁର ବୀଚ୍ରେ ଆମେ ଗାଧେଇ ଗୋପାଳପୁର ଗାଧେଇ ଥାଉ ଓ ସେଇଠି ଫଟୋ ଫଟୋ ଉଠା ଉଠି କରିଥାଉ ଫଟୋ ଉଠା ଦେଇ କରିଥାଉ ଓ ସୋନପୁର ବିଚ୍ ବି ଯାଇକି ଫଟୋ ଉଠାଇବା କରି କରି ରିଲ୍ସ ରିଲ୍ସ କରିଥାଉ ଓ ଆମ ସାଙ୍ଗସାଥିରେ ମିଶି ଗାଡ଼ିରେ ଗଲାବେଳକୁ ମଜାମସ୍ତି କରି ଯାଇଥାଉ ମଜାମସ୍ତି କରି ଯାଇଥାଉ ଆମକୁ ସାଙ୍ଗସାଥିରେ ରହିବା ଓ ବୁଲିବା ମୋତେ ମୋତେ ଭଲ ଲାଗେ ରହିବା ବୁଲିବା ଭଲ ଲାଗେ ଓ ସାଙ୍ଗ ସାଙ୍ଗ ସାଥିରେ ରହିବା ବୁଲିବା ଭଲ ଲାଗେ ରହିବା ବୁଲିବା ଭଲ ଲାଗେ ମୋତେ ମୋତେ ସାଙ୍ଗସାଥି